ଆମ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଂସ୍ଥା ମଧ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି ଯାହାଫଳରେ କି ଉନ୍ନତ ଧରଣର ବିହନ କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ଦିଆଯାଉଛି ଏବଂ କୃଷକ ମାନଙ୍କର କୃଷିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ସାର ମଧ୍ୟ ତାସହିତ ସରକାରଙ୍କ ତରଫରୁ ଯୋଗେଇ ଦିଆଯାଉଛି ଯାହାଫଳରେ କି କୃଷି କ୍ଷେତ୍ରରେ ସେମାନଙ୍କର ଉନ୍ନତି ହେଉଛି ଏବଂ କୃଷିକୁ କୃଷକ ଯେତେବେଳେ କୃଷି ଜିନିଷ ଅମଳ କରିଥାଏ ତାକୁ ବିଭିନ୍ନ ମଣ୍ଡି ମାଧ୍ୟମରେ ମଧ୍ୟ ସେଇଠି ବିକ୍ରି କରିଥାଏ ଯାହାଫଳରେ କୃଷକ ତାର ପ୍ରକୃତ ମୂଲ୍ୟ ପାଇଥାଏ ପଶୁ ସମ୍ପଦ ବାବଦରେ ଆମର ବିଭିନ୍ନ ପ୍ରକାର ସଂସ୍ଥା ଭେଟନାରି ମାନେ ଡାକ୍ତରଖାନା ମଧ୍ୟ ଖୋଲା ଯାଇଛି ଗ୍ରାମର ନିକଟରେ ମଧ୍ୟ ଆମର ପଶୁମାନଙ୍କର ଯତ୍ନବାନ ପାଇଁ ବିଭିନ୍ନ ପ୍ରକାର କର୍ମଚାରୀ ମାନେ ନିଯୁକ୍ତି ଅଛନ୍ତି ପ୍ରତି ସପ୍ତାହରେ ଥରେ ଦୁଇଥର ଲେଖା ଗାଁ ଗାଁ ବୁଲି ମାନେ ଆମର ପଶୁ ମାନଙ୍କୁ ଗୃହପାଳିତ ପଶୁ ହୁଅନ୍ତୁ କିମ୍ବା ବିଭିନ୍ନ ପ୍ରକାର ପଶୁ ମାନଙ୍କୁ ଯତ୍ନବାନ ନବା ପାଇଁ ମଧ୍ୟ ସଚେତନ କରାଇ ଥାନ୍ତି ଏବଂ କୃଷକ ମାନଙ୍କ ଏବଂ ପଶୁ ମାନଙ୍କୁ କିଭଳି ଭାବରେ ଉନ୍ନତ ଧରଣର ଯତ୍ନ ନିଆଯାଇ ପାରିବ ସେଥିପାଇଁ ମଧ୍ୟ ଆମର ବ୍ଲକ ବାଇଜ ବି ବିଭିନ୍ନ ପ୍ରକାର କୃଷି ମେଳା ଏବଂ ପଶୁ ମାନଙ୍କର ଯତ୍ନବାନ ନବାପାଇଁ ସେଥିପାଇଁ ମେଳାର ସରକାରଙ୍କ ତରଫରୁ ସହଯୋଗ କରାଯାଇଛି